ସବୁଠାରୁ ଉତ୍ତମ ଗୁଣ ପତର ପ୍ରଜାତି ହେଉଛି ଗାଈ ଯଥା ହରିୟାନ୍ ସିଦ୍ଧି ଜର୍ଶି ମାନେ ସୁସ୍ଥ ଓ ଉତ୍ତମ ପ୍ରଜାତିର ଅଛନ୍ତି କି ନାଇଁ ଆମେ ସର୍ବପ୍ରଥମେ ତାଙ୍କର ଦାନ୍ତ ଓ ପହ୍ନା ଦେଖି ଜାଣିହୁଏ ସେଥିପାଇଁ ସେଥିପାଇଁ ଆମକୁ ଭେଟିରନାରୀ ଡାକ୍ତର ଆସି ପରାମର୍ଶ ଦିଅନ୍ତି ଓ କୁହନ୍ତି ଗୋଟିଏ ଉତ୍ତମ ଗାଈ ଦିନକୁ କୋଡ଼ିଏ ଲିଟର କ୍ଷୀର ଦିଏ ଏହି କୌଶଳ ଆମେ ଭେଟିରନାରୀଙ୍କ ଠାରୁ ପାଇଥାଉ